ଓଡ଼ିଆ ଭାଷା ସାଧାରଣତଃ ଆମର ବେଙ୍ଗଲି ଭାଷାରୁ ଆସିଛି ଏହା ସଂସ୍କୃତି ଦ୍ଵାରା ଅନେକ ପ୍ରଭାବିତ ହୋଇଛି ଯେପରିକି ଆଜିକାଲି ପିଲାମାନେ ଓଡ଼ିଆ ଭାଷାକୁ କମ କହୁଥିବା ବେଳେ ଇଂରାଜୀ ଭାଷାକୁ ଅଧିକ ପ୍ରାଧାନ୍ୟ ଦେଉଛନ୍ତି ଏହାଫଳରେ ସେମାନେ ଭାବୁଛନ୍ତି ଇଂରାଜୀ ପଢ଼ିବା ଏବଂ କହିବା ଦ୍ଵାରା ଆମେ ସମାଜରେ ଶିକ୍ଷିତ ଓ ଭଲ ନାଗରିକ ଭାବରେ ଜଣା ଯାଇପାରିବୁ ଆଉ ଏବଂ ଆଜିକାଲି ବାପା ମାଆ ମାନେ ମଧ୍ୟ ନିଜର ପିଲାମାନଙ୍କୁ ଓଡ଼ିଆ ଶିଖାଇବା ପରିବର୍ତ୍ତେ ଇଂରାଜୀ ଓ ହିନ୍ଦୀକୁ ବେଶି ଶିଖାଉଛନ୍ତି ଯାହା ଦ୍ୱାରା କି ଆମ ଓଡ଼ିଆ ଭାଷା ଏବଂ ସଂସ୍କୃତି ବିଷୟରେ କିଛି ଜାଣି ପାରୁନାହାନ୍ତି ଏଥିରେ ଓଡ଼ିଆ ଭାଷାରେ ପ୍ରଭାବିତ ହେଉଛି ଆଉ